ଶିକ୍ଷକମାନେ ବିଦ୍ୟାଳୟରେ ପାଠ ପଢ଼ାଇବା ସହିତ ଏବଂ ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ଶିଖାଇବେ ଉଚିତ ବିଭିନ୍ନ ପ୍ରକାରର ଶିକ୍ଷା ଦେବା ମଧ୍ୟ ଦରକାର ଯେମିତିକି କମ୍ପୁଟର ଶିକ୍ଷା ଏବଂ ସିଲେଇ ଶିକ୍ଷା ଶାରୀରିକ ବ୍ୟାୟାମ ଶିଖାଇବା ଉଚିତ ଯାହାଫଳରେକି ଜଣେ ଛାତ୍ର ଭଲ ମଣିଷ ହୋଇପାରିବ ସ୍କୁଲରେ କମ୍ପୁଟର ଏବଂ ପିଲାଙ୍କ ପ୍ରଶିକ୍ଷଣ ପାଇଁ କୌଣସି ଖେଳ ମଧ୍ୟ ନାହିଁ ସାମଗ୍ରୀ ନାହିଁ ସ୍କୁଲରେ ଫ୍ୟାନ୍ ଆଉ ପାଣି ପିଇବାର ସୁବିଧା ମଧ୍ୟ ରହିବା ଉଚିତ ଯଦି ଏହିସବୁ ଜିନିଷ ରହିବ ତାହାଲେ ପିଲାମାନେ ଖୁବ ଭଲ ଭାବରେ ପାଠ ପଢ଼ି ପାରିବେ